ଆମ ଗ୍ରାମରେ ମଧ୍ୟ ବହୁତ ପ୍ରକାର ମନ୍ଦିର ସପିଙ୍ଗ ମଲ୍ ସିନେମା ହଲ୍ ପାର୍କ ନାହିଁ କିନ୍ତୁ କିଛି କିଛି ଜିନିଷ ଅଛି ଯାହାକି ହେଉଛି ସପିଂ ମଲ୍ ସେ ପାର୍କ ଏହି ଭଳିଆ ଦୋକାନ ମାନେ ଅଛି ଯାହାକୁ ଆମେ ଯାହା ଯାହା ଯାଇକି ଆମେ ସେଠାରେ ବହୁତ ଭଲ ଭାବରେ ବୁଲିକି ଆସିଥାଉଁ କିନ୍ତୁ ଲୋକେ ମଧ୍ୟ ସେହି ଜାଗାକୁ ଯିବାକୁ ବହୁତ ପସନ୍ଦ କରିଥାନ୍ତି କାରଣ ସେହି ପ୍ରକାର ଜାଗା ଥିଲେ ବହୁତ ଭଲ ଲାଗେ ସପିଙ୍ଗ କିମ୍ବା ବୁଲିବାକୁ ଲୋକେ ସେହି ପ୍ରକାର ଜାଗାକୁ ବହୁ ଦୂରଦୂରାନ୍ତରଠାରୁ ମଧ୍ୟ ଦେଖିବାକୁ ଯାଇଥାନ୍ତି କାରଣ ଲୋକଙ୍କ କାମ ଘରେ ନଥାଏ କିନ୍ତୁ ଆମ ଗାଁରେ ବହୁତ ପ୍ରକାର ସୁବିଧା ଅଛି ଯାହାକି ସୁନା ଦୋକାନ ଠାରୁ ଆରମ୍ଭ କରି ସପିଙ୍ଗ ମଲ୍ ପାର୍କ ମଧ୍ୟ ଅଛି ହଁ ନାହିଁ ତଥାପି ଆମର ବହୁତ ସୁବିଧା ଯେଉଁଟାକି ଆମେ ଯେଇକରି ସମସ୍ତେ ବୁଲିିକି ଆସବାର୍ କେ ହେଇ ଭଲ୍ ଲାଗ୍ସି ସବୁ ପ୍ରକାର ସୁବିଧା ଥିବାର୍ ଲାଗି ଆମକୁ ହିଁ ଆମର୍ ଗାଁରେ ବହୁତ ଭଲ୍ ଲାଗେ ଭଲ ଲାଗ୍ସି ଯାହାକି ସମସ୍ତଙ୍କ ଗ୍ରାମରେ ନେଇଥାଏ କି ବହୁତ ଲୋକ ଦେଖିବାର୍ କେ ବୁଲିିବାର୍ କେ ସପିଙ୍ଗ କରବାର୍ କେ ମଧ୍ୟ ବହୁତ କରି ଇଛା ଥିସି କିନ୍ତୁ ତାହା ହେଇ ନି ସେଇଟା ବି ମଧ୍ୟରେ କିଛି ସେଥିରୁ ଖୁସି ମିଲବାର୍ କେ ହେଲେ ବହୁ ଦୂର ଦୂରାନ୍ତର ଥାର୍ କେ ବି ଯିବାର୍ କେ ପଡ଼ି ଥିସି ସେ ଲୋକେ ତାହା ବୁଝିିନେଥାନ୍ କିନ୍ତୁ ନିଜ ଗାଁରେ ମଧ୍ୟ ସେଇ ପ୍ରକାର ସୁବିଧା ଥିଲେ ବହୁତ ପ୍ରକାର ସୁବିଧା ହିଁ ଏକା ମିଲ୍ସି କିନ୍ତୁ ସେହି ପ୍ରକାର ସୁବିଧା ସମସ୍ତଙ୍କ ପାଖରେ ନେଇଥାଏ ଯଦି ସେନ୍ତା ପ୍ରକାର ସୁବିଧା ସମସ୍ତଙ୍କୁ ମିଲ୍ତା ତା'ହେଲେ ସମସ୍ତେ ସେହି ପ୍ରକାର ଖୁସିକେ ନିଜର କରିନେତେ କିନ୍ତୁ ତାହା ନେଇ ମିଳିଥାଏ ଯଦି ସମସ୍ତଙ୍କୁ ମିଲ୍ତା ତା'ହେଲେ ତ ବହୁତ ଭଲ୍ ହେଇ ଏକା ହେତା